ଆମର ଏସଏସଜି ଟିମ ଆମ ଘରକୁ ସବୁ ଆସିଥିଲେ ମୁଁ ତାଙ୍କ ପାଇଁ ସବୁ ରୋଷେଇ କରିଥିଲି ରୋଷେଇ କଲି ମାଂସ ଭାତ ଡାଲମା ଆଉ ଖଟା ମାଂସ ପ୍ରଥମେ ତାକୁ କଣ କଲି ଗ୍ୟାସ୍ ରେ ହଉଛି ଭାତ ବସେଇଦେଲି ଆଉ ଗୋଟେ ପଟ ଗ୍ୟାସ ରେ ବସେଇଦେଲି ଚିକେନ୍ ଆଉ ଖଟା ବସେଇଦେଲି ଆମର ଇଂଡକ୍ସନ ଆଉ ଡାଲମା ତାର ପରେ ବସେଇଲି ଭାତ ହୋଇସାରିଲା ପରେ ଡାଲମା ଟା ବସେଇଲି ଆଉ ଯେ ସେ ମାଂସକୁ ପ୍ରଥମେ କଣ କଲି ନା ତେଲ ପକେଇଲି ତେଲ ପକେଇକି ଗରମ ହେଲା ପରେ ତାପରେ ଟିକେ ନାକୁ ପିଆଜ ପକେଇଲି ପିଆଜ ରେ ଟିକେ ଲଙ୍କା ଗୁଣ୍ଡ ପକେଇଦେଲି ଟିକେ ଲାଲ ଲାଲ ହୋଇଗଲା କଲର ଆସିଲା ପରେ ତା ଉପରେ ଟିକେ ହଳଦୀ ଟିକେ ପକେଇଦେଲି ହଳଦୀ ପକେଇ ସାରିଲା ପରେ ମସଲା ପକେଇଲି ତାପରେ ମାନେ ଯେମିତି ଠିକ ପାଗ ହେବ ମସଲା ଟା ସେମିତି ପାଗ କରିକି ତାକୁ ଚିକେନ କୁ ପକେଇଲି ଚିକେନ୍ ପକେଇକି ଚିକେନ ପକେଇ ସାରିଲା ପରେ ଚିକେନକୁ କଷିଲି ଚିକେନ ର ସେ ଯେଉଁ ଆମିଷ ଅଂଶ ପାଣିଟା ମରିଗଲା ପରେ ତାପରେ ତାକୁ ଅଳ୍ପ କିଛି ପାଣି ଦେଲି ବେଶି ପାଣି ଦେଲିନି ଝୋଳ ବେଶି କଲିନି ମାନେ ଶୁଖିଲା ଶୁଖିଲା ମାଂସ କଲି ତାପରେ ଡାଲମା କଲି ଡାଲମା କୁ ପାଣି ବସେଇଲି ପାଣି ବସେଇଲା ପରେ ତାପରେ ସେଇଠି ମାନେ ହରଡ଼ ଜାଇ ପକେଇଲି ଆଉ ଆଳୁ ପକେଇଲି ବୋଇତାଳୁ ପକେଇଲି ବାଇଗଣ ପକେଇଲି ତାକୁ ହଳଦୀ ପକେଇଲି ଲୁଣ ପକେଇଲି ତାକୁ ଘୋଡ଼େଇ ଦେଲି ଘୋଡ଼େଇ ଦେଲି ସେ ସିଝି ଗଲା ପରେ ପ୍ରେସର କୁକର ରେ ବସେଇଦେଲି ସେ ସିଝିକି ତାକୁ ସେ ହ୍ୱିସିଲ ମାରିଲା ହ୍ୱିସିଲ ମାରିଲା ପରେ ତାକୁ ସେ ମନକୁ ସେଟ ହେଇଗଲା ତାକୁ ଆଣିଲି ହେରି ତାପରେ ଫୁଟଣ ଭୃଷୁଙ୍ଗ ପତ୍ର ଆଉ ହେଉଛି ଆମର ପିଆଜ ଆଉ ଲଙ୍କା ସବୁ ପକେଇକି ତାକୁ ଫୁଟଣକୁ ଛୁଙ୍କ ମାରିଲି ଡାଲମାକୁ ଛୁଙ୍କ ମାରିଲି ଛୁଙ୍କ ମାରି ସାରିଲା ପରେ ତାପରେ କଣ ହେଲା ନା ଖଟା ଖଟାକୁ ସେମିତି ସବୁ ମାନେ ଟମାଟ କାଟିଲି ଟମାଟ କାଟିଲି ଟମାଟ କୁ ମାନେ କାଟିକି ଗୋଟିଏ ଜାଗାରେ ରଖିଲି ତାପରେ ଜାଗା ବସେଇଲି କଡ଼େଇ ବସେଇଲି କଡ଼େଇ ରେ ତେଲ ପକେଇଲି ତେଲ ପିଆଜ ପକେଇ ସାରିଲା ପରେ ତେଲ ପରେ ଫୁଟଣ ପକେଇଲି ଫୁଟଣ ପକେଇ ସାରିଲା ପରେ ତାପରେ ସେଇଠି ମାନେ ଟମାଟ କୁ ଢାଳିଲି ଟମାଟ କୁ ଢ଼ାଳିଲା ପରେ ସେଠି ପକେଇଲି ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଆଉ ଲୁଣ ତାପରେ ଭୃଷୁଙ୍ଗା ପତ୍ର ଟିକେ ପକେଇଦେଲି ତାପରେ ସେ ଗୁଡ଼ ହେଉ ବା ଚିନି ହେଉ ଯାହା ବି ତୁମେ ପକେଇପାରିବ ତାକୁ ପକେଇଲି ତାକୁ ପକେଇକି ତାପରେ ସେ ହୋଇସାରିଲା ପରେ ତାକୁ ଓଲେହେଇଲି ଆଉ ଭାତ ଗଲା ତା'ପରେ ଭାତ ଭାତ କୁ ପାଣି ବସେଇଲି ପାଣି ବସେଇଲା ପରେ ପାଣି ଟା ଟିକେ ଫୁଟିଲା ଫୁଟିଲା ପରେ ତାକୁ ଚାଉଳ ପକେଇଲି ଧୋଇକି ଚାଉଳ ପକେଇଲି ଭାତ ଟା ହେଲା ଭାତ ତାପରେ ଭାତ ଗାଳିଲି ଭାତ ଗାଳି ସାରିଲା ପରେ ସେ ସବୁ ସାଙ୍ଗ ସାଥି ଆସିଥିଲେ ଭାତ ହୋଇଗଲା ଡାଲମା ହୋଇଗଲା ଖଟା ହୋଇଗଲା ମାଂସ ବି ହୋଇଗଲା ସବୁ ସାଙ୍ଗ ସାଥୀଙ୍କୁ ବସାଇଲି ବସାଇଲି ତାପରେ ତାଙ୍କୁ ପାଣି ଫାଣୀ ସବୁ ଦେଲି ଧୋଇ ହୁଅ ସବୁ ଧୋଇ ହେଲେ ତାପରେ ସେଇଠୁ ବେଞ୍ଚ ପକାଇଲି ଡେସ୍କ ପକେଇଦେଲି ସବୁ ବସିଲେ ଏତେ ଲୋକ ନା ଆଉ ଗୋଟିଏ ନହେଲେ ଗୋଟିଏ ସମ୍ମାନ ଗୋଟିଏ ୟେ ଲାଗିବ ଆମ ଘରକୁ ଯେହେତୁ ଆସିଛନ୍ତି ବନ୍ଧୁ ସବୁ ବନ୍ଧୁ ପରିକା ଆସିଛନ୍ତି ସାଙ୍ଗମାନେ ତାପରେ ତାଙ୍କୁ ଦେଲି ଖାଇବା ପାଇଁ ଆଉ ପାଣି ଦେଲି ତାପରେ ସେଇଠି ବସେଇଲି ତାପରେ ସେଠୁ ଲୁଣ ଦେଲି କଞ୍ଚାଲଙ୍କା ଦେଲି ଲେମ୍ବୁ ଦେଲି ପିଆଜ ଦେଲି ତାପରେ ଭାତ ଫାତ ବାଢ଼ିଲି ମାଂସ ବି ଦେଲି ଆଉ ଖଟା ବି ଦେଲି ଡାଲମା ଦେଲି ସବୁ ଖାଇଲେ ସବୁ ମନ ଖୁସି ରେ ପାମ୍ପଡ଼ ବି ଘରେ ଥିଲା ଆଗରୁ ଛାଣିକି ରଖିଥିଲି ପାମ୍ପଡ଼ ପାମ୍ପଡ଼ ବି ତାକୁ ଦେଲି ସମସ୍ତେ ଖାଇଲେ ଖୁସିରେ ତାଙ୍କୁ ସେଇଠୁ ଗଲା ବେଳକୁ ସାବୁନ ଆଉ ମାନେ ପାଣି ଡଷ୍ଟର ସବୁ ଦେଲି ଧୋଇ ଧୁଆ ହେଲେ ଧୋଇ ଧୁଆ ହୋଇ ଖାଇଲେ ଖୁସି ମଜାରେ ସେଇଠୁ ତାଙ୍କ ଘର ମାନଙ୍କୁ ସେ ଗଲେ ଆଉ ଭଲ ଖାଇ ସାରିଲା ପରେ କହିଲେ କେମିତି ରାନ୍ଧିଲ ଏତେ ଭଲ ଲାଗୁଛି ତାପରେ ମୁଁ କହିଲି ମୁଁ କହିଲି ଏମିତି ଏମିତି ସବୁ ପକେଇଲି ଏମିତି ଏମିତି ସବୁ କଲି ତାପରେ ସେଥିପାଇଁ ଭଲ ଲାଗୁଛି ଆଉ ତାପରେ ସେଠୁ ସମସ୍ତେ ଖୁସି ହୋଇକି ମୋତେ ସମସ୍ତେ କହିଲେ ଯାହା ହେଉ ଭଲ ରାନ୍ଧିଥିଲ ଆଉ